ଆମ କନ୍ଧମାଳ ଜିଲ୍ଲାରେ ଲୋକପ୍ରିୟ କିଛି ସାଧାରଣ ପାରମ୍ପାରିକ ଖାଦ୍ୟ ହେଉଛି ଆମ ପଖାଳ ଶାଗ ବଡ଼ିଚୂରା ଏସବୁ ତ ଏସବୁ ଲୋକମାନେ ଡେଲି ଖାଇଥାନ୍ତି ଯେମିତି ଭାତଟା ଆମର ରୋଷେଇ ହୋଇଥାଏ ଫାଷ୍ଟ ପାଣି ବସାନ୍ତି ଗ୍ୟାସ ଅନ୍ କରିକି ବା ଚୁଲିରେ ତ ପାଣି ବସାନ୍ତି ପାଣି ବସି ପାଣି ଗରମ ହେଲା ପରେ ଚାଉଳ ପକାନ୍ତି ଚାଉଳ ତାକୁ କିଛି ସମୟ ଘାଣ୍ଟି ଦେଇକି କିଛି ସମୟ ଗଲାପରେ କିଛି ସମୟ ଗଲାପରେ ତାକୁ ଚାଟୁରେ ଘାଣ୍ଟି ଥାଆନ୍ତି ତାପରେ ସିଝିଲା ପରେ ତାକୁ ଗାଳି ଥାଆନ୍ତି ତ ତାପରେ ଶାଗଟା ତାପରେ ଶାଗ ରୋଷେଇ ହେଇଥାଏ ତ ଶାଗକୁ ଫାଷ୍ଟ ଧୋଇକି କାଟିକି ରଖନ୍ତି ତାପରେ ତେଲ କଢ଼େଇରେ ତେଲ ପକେଇକି ଫୁଟଣ ଲଙ୍କା ପିଆଜ ଯାହା ଦେଇକି ବି କରନ୍ତି ତାପରେ ଶାଗଟା ପକେଇକି ତାପରେ ଲୁଣ ପକେଇକି ଶାଗକୁ ଭାଜିଥାନ୍ତି ତ ଶାଗ ହେଲା ପରେ ଆମର ବଡ଼ିଚୂରା ବଡ଼ିଚୂରା ବଡ଼ିଚୂରାରେ ବଡ଼ି ଟମାଟୋ ବାଇଗଣ ଲଙ୍କା ଲୁଣ ଏସବୁ ପକେଇକି ଚକଟି ଦିଆଥାଏ ଆଉ ବଡ଼ିଚୂରା କରାହେଇଥାଏ ଆଉ ଗୋଟିଏ ହେଲା ସନ୍ତୁଳା ସନ୍ତୁଳାରେ ଆମେ ଯାହାବି ପନିପରିବା ଯିଏ ଯାହାବି ନେଇପାରିଲା ପନିପରିବା କି ଖାଲି ଭଣ୍ଡାକୁ ବି ଆମେ ସନ୍ତୁଳା କରିପାରିବା ତ ସବୁ ମିଶିକି ପନିପରିବା ବି ସନ୍ତୁଳା କରିବା ସେଥିରେ ଯାହା ସିଝେଇକି ସନ୍ତୁଳାଟା ସିଝେଇକି ରଖିବ ତାପରେ ପୁଣି ତାକୁ ଫୁଟଣ କରିକି ସନ୍ତୁଳା ହେଇଯିବ